ଖବର କାଗଜ ବ୍ୟବହାର ଦ୍ୱାରା ମୁଁ ବହୁତ କିଛି ଜାଣିଛି ଯେପରିକି ଆଜି କଣ ହଉଛି କେବେ ବର୍ଷା ହେବ କ'ଣ ହେବ ସେ ସେଗୁଡ଼ିକ ପଢ଼ିକି ସେଥିରେ ବହୁତ ନଲେଜେବଲ୍ ଜିନିଷ ଅଛି ଯେପରିକି କ୍ୱେଶ୍ଚିନ୍ ମାନ ବି ଆସୁଛି ଆଉ ସେ ସେଗୁଡ଼ିକ ମୁଁ ପଢ଼ିକି ମୁଁ ମୋ ଭାଇ ଭଉଣୀ ମାନଙ୍କ ଏବଂ ସାଇ ପଡ଼ିଶାର ଲୋକମାନଙ୍କୁ ବି କହୁଛି ଯେ ଖବରକାଗଜ ପଢ଼ ସେଥିରେ କ'ଣ ଅଛି କ'ଣ ଦେଖ ଆଉ ସେଥିରୁ ବି ବହୁତ ଜିନିଷ ବହୁତ ବଡ଼ ବଡ଼ ଏଗ୍ଜାମାନଙ୍କୁ ବି ସେଥିରୁ କ୍ୱେଶ୍ଚିନ୍ ମାନ ଆସୁଛି ତ ତମେ ମାନେ ଟିକେ ଟିକେ ସେ ଖବରକାଗଜ ମାନ ଦେଖ ପଢ଼ ସେଥିରୁ ବି ବହୁତ ଜାଣିବାର ଜିନିଷ୍ ମାନେ ଅଛି